ସାପ କାମୁଡ଼ା ଓ ପୋକ କାମୁଡ଼ାରୁ ବଞ୍ଚିକି ରହିବାକୁ ହେଲେ ସାଧାରଣତଃ ଗାଁ ଗହଳିରେ ଆମର ସାଧାରଣତଃ ଅରଖ ପତ୍ରକୁ ବାଟିକି ତା' କ୍ଷୀରକୁ ଦିଆଯାଏ ଗାଁ ଗହଳିରେ ଯେଉଁ ଗୁଣିଆମାନେ ଅଛନ୍ତି ସେମାନେ ମଧ୍ୟ ଧୀରେ ଧୀରେ ଗାଁ ଗହଳିରେ ଝାଡ଼ନ୍ତି ଯେ ଲୋକ କହନ୍ତି ଯେ ସାପ କାମୁଡ଼ିଲା ଲୋକ ସେ ଗୁଣିଆ ପାଖକୁ ନେଇଯାଅ ସେ ଝାଡ଼ି ଦେବ କିନ୍ତୁ ସେଇଟା ଠିକ୍ ଜିନିଷ ନୁହେଁ ଆମକୁ ସାପ କାମୁଡ଼ାରୁ କିମ୍ବା ପଶୁ କାମୁଡ଼ାରୁ ସୁରକ୍ଷିତ ରହିବାର ହେଲେ ସାଧାରଣତଃ ଆମେ ସଙ୍ଗେ ସଙ୍ଗେ ନେଇକି ଡାକ୍ତରଖାନା ପହଞ୍ଚିବା ଦରକାର ସେଠି ଚିକିତ୍ସା କରିବା ଦରକାର ଯାହାଦ୍ଵାରା କି ଆମ ଜୀବନ ବଞ୍ଚି ରହିବ ତେଣୁକରି ଆମକୁ ପ୍ରଥମେ ଡାକ୍ତରଖାନା ଯାଇକି ତା'ର ଚିକିତ୍ସା କରିବାକୁ ପଡ଼ିବ